ହ୍ୟାଲୋ ଏହିଟା ଆଲୋକ ଟ୍ରାନ୍ସପୋର୍ଟ ଏଜେନ୍ସି ତ ମୁଁ କୁନୁ ସାହୁ ଦହ୍ୟାରୁ କହୁଛି ମୁଁ ଗତ ପନ୍ଦର ତାରିଖ ଦିନ ଭୁବନେଶ୍ୱର ଯିବାକୁ ଏକ ଗାଡ଼ି ବୁକ୍ କରିଥିଲି ଆପଣଙ୍କର ଏଜେନ୍ସି ସହିତ ମୋର ଯୁକ୍ତି ହୋଇଥିଲା ଯେ ଦୁଇ ଦିନ ଭଡ଼ା ବାବଦକୁ ପନ୍ଦର ହଜାର ଟଙ୍କା ଦେବି ଏବଂ ଡ୍ରାଇଭରର ଖାଇବା ପିଇବା ଏଜେନ୍ସି ବହନ କରିବ କିନ୍ତୁ ମୁଁ ଭୁବନେଶ୍ଵରରେ ପହଞ୍ଚି ସାରିବା ପରେ ଡ୍ରାଇଭର ମୋତେ ଅଧିକ ଟଙ୍କା ମାଗୁଛି ଏବଂ ତା'ର ନିଜସ୍ଵ ଖର୍ଚ୍ଚ ପାଇଁ ଯେମିତି କି ମିଲସ୍ ଖାଇବା ଗୁଡ଼ଖା ଖାଇବା ଚାହା ପିଇବା ଏଥିପାଇଁ ଟଙ୍କା ମାଗୁଛି ମୁଁ ସିଧା ସିଧା ମନା କରି ଦେଇଛି ଟଙ୍କା ଦେବି ନାହିଁ ଆପଣ ଡ୍ରାଇଭରକୁ ଫୋନ କରି କୁହନ୍ତୁ ମୋତେ ଯେମିତି ହଇରାଣ ନ କରେ